ମୋର ଗୋଟିଏ ପଞ୍ଚତନ୍ତ୍ର ବହି ଅଛି ସେ ବହିରେ ବହୁତ ଗୁଡ଼ିଏ ସୁନ୍ଦର ସୁନ୍ଦର ଗଳ୍ପ ସବୁ ଅଛି ସେ ଗଳ୍ପ ଗୁଡ଼ିକ ପଢ଼ିକି ମୁଁ ବହୁତ ଖୁସି ହୁଏ ଆନନ୍ଦ ପାଏ ଆଉ ସେ ପଞ୍ଚତନ୍ତ୍ର ଗପ ଗୁଡ଼ିକୁ ମଧ୍ୟ ମୋର ନାତି ନାତୁଣୀମାନଙ୍କୁ ଶୁଣାଏ ସେମାନେ ଶୁଣି ବହୁତ ନୀତିଶିକ୍ଷା ମଧ୍ୟ ପାଆନ୍ତି ଆଉ ଏଇଥିର ବି ଏଇଟା ସବୁ ବାରମ୍ବାର ଦୁଇ ଚାରି ଛଅଥର ପଢ଼ିବାକୁ ମଧ୍ୟ ବି ମୋତେ ଆଗ୍ରହ ଆସେ ଏବଂ ଭଲ ଲାଗେ